ଗ୍ରାମାଞ୍ଚଳର ଯୁବପିଢ଼ି ସହରର ବସବାସ କରୁଥିବା କରିବାକୁ ପସନ୍ଦ କରୁଥିବାରୁ ସୁଖୀ ଜୀବନସାଥି ପାଇବାର ସମସ୍ୟା ସମ୍ମୁଖୀନ କାହିଁକି ସହରର ଲୋକଙ୍କର ଚାଲିଚଳନ ତାଙ୍କର ଡ୍ରେସ୍ ତାଙ୍କର ରଙ୍ଗ ଢଙ୍ଗ ସବୁ ଅଲଗା କିନ୍ତୁ ଗାଁ ଗହଳିର ଲୋକମାନଙ୍କର ଚାଲି ଚଲନ ଅଲଗା ତାଙ୍କର ଡ୍ରେସ ଅଲଗା ତାଙ୍କର କଥାବାର୍ତ୍ତା ସବୁ ଅଲଗା ସେଥିପାଇଁ ସହରରେ ଜୀବନ ସାାଥି ପାଇବାରୁ ହେଲେ ସେଥିପାଇଁ ମାନେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି